ଆମ ଅଞ୍ଚଳରେ ଶାସନ କରୁଥିବା ମୁଖ୍ୟ ରାଜନୈତିକ ଦଳ ହେଉଛି ବିଜେଡ଼ି ବିଜେପି ସେମାନେ କିପରି ବିକଶିତ ହୋଇଛନ୍ତି କ'ଣ ପାଇଁ ଏହି ଦଳ ଗଠନ ହେଲା ସେମାନେ କିପରି ବିକଶିତ ହୋଇଛନ୍ତି ମାନେ ମାନେ ଆମେ ଯେ ତାଙ୍କୁ ଭୋଟ୍ ଦେଇଛୁ ଭୋଟ୍ ଦେଇକି ଆମେ ତାଙ୍କୁ ମାନେ ଜିତେଇଛୁ ଆଉ ଆଉ ଆମର ବିଜେଡ଼ି ସରକାର ଥିଲା ଏବେ ଆମର ବିଜେପି ସରକାର ହୋଇଛି ଆଉ ଆମର ଆମର ବିଜେ ବିଜେଡ଼ି ସରକାର ଆମର ମାନେ ପଦବୀରୁ ଓହରି ଯାଇଛନ୍ତି ସେଇଥିପାଇଁ ଆମକୁ ବହୁତ ମାନେ ଦୁଃଖିତ ଆମର ବିଜେଡ଼ି ଆମର ସରକାର ଥିଲା ଆମକୁ ବହୁତ ଭଲ ହେଇଥିଲା ଆମ ବହୁତ ସାହାଯ୍ୟ ବି କରିଥିଲେ ଏବଂ ଆମ ପାଇଁ ବହୁତ କିଛି କରିଛନ୍ତି ଆଉ ଆମର ଆମର ବିଜେଡ଼ିକୁ ମୁ ବହୁତ ପସନ୍ଦ କରେ ବିଜେଡ଼ିକୁ ଆଉ ଆମର ବିଜେପି ସରକାର ହୋଇକି ଏବେ ଆମର କି ସୁବିଧା ଦେବ ଆମେ ତ ସେଟା ଜାଣିନୁ ସୁବିଧା ଦେଲେ ଜଣାପଡ଼ିବ